ଓଡ଼ିଶାରେ ରାଜନୀତି ସମ୍ପର୍କ ଅଲଗା ରାଜ୍ମାନଙ୍କେ ବି ବହୁତ୍ ବଢ଼ିଆ ଅଛି ବହୁତ୍ ବଢ଼ିଆ କମ୍ୟୁନିକେସନ୍ କରିଛି ଡେଭ୍ଲପ୍ମେଣ୍ଟ ଲାଗି ବି ଆମର ଓଡ଼ିଶା ସରକାର ଅଲଗା ରାଜ୍ୟମାନଙ୍କୁ ଯାଉଛନ୍ ସେନୁ ତାଙ୍କର କଥାବାର୍ତ୍ତା ହେଇ କରି ବୁଝାମଣା କରୁଛନ୍ ଆଉ ସେଇଟା ଜିନିଷ୍କେ ଦେଖି ଆଉଚେଁ ତାଙ୍କର ସେନୁ ଯିନ୍ ବାଣିଜ୍ୟ ବ୍ୟବସାୟ ଯେନ୍ତା ଅଛି ସେନୁ ନ ହେଲେ କେନ୍ତା ହିସାବରେ ଲୋକ କିନ୍ କରୁଛନ୍ କେନ୍ତା ହିସାବରେ ସହଯୋଗ ପାଉଛନ୍ ସେ ବାବଦନୁ ଆ ଓଡ଼ିଶା ସରକାର ଯୋଉ ଯୋଉ ନଉଛ ଆଡ଼ ଦେଖି ଦୁଖା କରି ଆସୁଛନ୍ ବହୁତ୍ ଆଉ ଭଲ୍ ଇଏ ହଉଛି ଆରାମ୍ରେ ଇନୁ ଯେନ୍ ଟା ଭି ଅଛି ହେ ଏ ଏମ୍ ଡ଼ି ମାନେ ହେଲା କି ଏନ୍ଜିଓ ମାନେ ହେଲା ସେଇଟା ହେଲେ ବୋଲେ ସରକାର ବହୁତ୍ ଭଲ୍ କରି ଇଏ କରୁଛନ୍ ଆଉ ଯେତ୍କି ଡେଭ୍ଲପ୍ ହେଇପାର୍ବ ସେ ସରକାର ଚେଷ୍ଟା କରୁଛନ୍ ଆଉ ଟିକେ ଡେଭ୍ଲପ୍ ହେବା ଲାଗି ଓଡ଼ିଶା ବହୁତ୍ ତଲେ ଥିଲା ଏହାରି ଦେଖ୍ବା ଲାଗି ଓଡ଼ିଶା ବହୁତ୍ ଆଗ୍କେ ଗଲାନ ଧିରେ ଧିରେ କରି ଅନୁରୋଧ କର୍ଛେ ବୋଲୁଛି ଯାଉଛି ଆଗ୍କେ ବି ଅନୁରୋଧ କର୍ବା ବୋଲି ସେ ସରକାର ସେ ଚିନ୍ତା ସବୁ ବ୍ୟବସ୍ଥା ମାନ କରୁଛନ୍ ଆଉ ଆମରି ପାଖେ ତ ଆମର ଭାରତର ସବୁୁଠୁ ବଡ଼ ଗୋଟେ ଯଦି ଦେଖଁମ ବାଣିଜ୍ୟ କ୍ଷେତ୍ର ବୋଲେ ସେଇଟା ହଉଛି କୋଲ୍କତା ସେଇଟା ଆମର୍ ପାଖେ ଅଛି ବୋଲି ସେମାନଙ୍କର ଓଡ଼ିଶା ସରକାର ନେଇ କରି ଆସିଛନ୍ ଇନୁ ଆପ୍ଲାଏ କରିଛନ୍ ଆଉ ଏନ୍ତା ଡେଭ୍ଲପ୍ମେଣ୍ଟମାନ କରି ଥେ ଦେଇସନ୍